ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଶିଖିଲେ ପିଲାମାନେ ଖୁବ ଭଲ ଭାବରେ ନିଜ ଜୀବନଶୈଳୀ ରେ ସେମାନଙ୍କୁ ବ୍ୟବହାର କରିପାରିବେ ପ୍ରଯୁକ୍ତିବିଦ୍ୟା ତ ଆଜିକାଲି ଖୁବ ଗୁରୁତ୍ୱପୂର୍ଣ୍ଣ ଦୈନଦିନ ଜୀବନରେ ବି ଏତେ କାମ ରେ ଆସିପାରେ କିଛି ଜିନିଷ ଜାଣି ପାରିଲେ ସେମାନେ ଖୁବ ଭଲ ଭାବରେ ନିଜର ଜୀବନଶୈଳୀ ଟି କୁ ମେନଟେନ କରିକି ଚଳି ପାରିବେ ଦେଖା ଯାଉ କ'ଣ ହେଉଛି ପିଲାମାନେ କେତେ କ'ଣ ପଢ଼ା ପଢ଼ି କରୁଛନ୍ତି ଆମର ତ ଏଇ ଆଖ ପାଖରେ ବହୁତ ଗୁଡ଼ାଏ ବିଦ୍ୟାଳୟ ମାନ ରହି ଅଛି ସେ ବିଦ୍ୟାଳୟ ରେ ସେମାନେ ରହିକି କେତେ କ'ଣ ସବୁ ପାଠ ପଢ଼ା ପଢ଼ି କରୁଛନ୍ତି କେତେ କ'ଣ ସବୁ କୁହା କୁହି ହେଉଛନ୍ତି କେତେ ଭଲ ଲାଗୁଛି ସମସ୍ତିଙ୍କି କେତେ ଖରାପ ବି ଲାଗୁଛି କେତେ କ'ଣ ହେଉଛି ସେ ସବୁ ବହୁତ ଜିନିଷ ଅଛି ସମସ୍ତିଙ୍କି ପୁଣି ବୁଝାଇ ବାଝାଇ କି ପାଠ ପଢ଼ା ହେଉଛି କିପରି ସେ ଆନନ୍ଦିତ ହୋଇକି ମାନେ ମନ ଖୁସିରେ ସେ ପାଠଟି କୁ ପଢ଼ିବେ ଖୁସି ରେ ଖୁସି ରେ ପଢ଼ିଯିବେ କିପରି ତାଙ୍କୁ ସେ ଜିନିଷ ଟି ଭଲ ଲାଗିବ କିପରି ସେ ସବୁ ଜିନିଷ କରିବେ ଏଇ ଭଳି ଭାବରେ ପିଲାମାନେ ଯଦି ପଢ଼ିଲେ ତାହେଲେ ଆଗକୁ ଆମ ଦେଶଟି ବଢ଼ିବ ଆମ ରାଜ୍ୟ ନା ବି ଭଲ ହବ ସମସ୍ତଙ୍କ ଆଗରେ ଆଉ ଆମ ଜିଲ୍ଲା ଭଦ୍ରକ ଟି ବି ମଧ୍ୟ ଟିକେ ଆଗକୁ ବଢ଼ିବ ଟିକେ ଭଲ ହବ କିଛି ଟା ମୁଁ ଚାହୁଁଛି ଏସବୁ କ୍ଷେତ୍ରରେ କିଛି ଟା ମଙ୍ଗଳ ହଉ ଆମ ରାଜ୍ୟର ସବୁ ଲୋକମାନେ ବୃଦ୍ଧି କରନ୍ତୁ ଉନ୍ନତ କରନ୍ତୁ ଦେଖାଯାଉ କ'ଣ ହେଉଛି